ମୋ ହିସାବରେ ମୋ ଜାଣତରେ ଯଦି ଓଡ଼ିଆ ଭାଷାକୁ ବର୍ଣ୍ଣନା କରିବି ତାହେଲେ ଆଗରୁ ଯେଉଁ ପିଢ଼ିରେ ଯେଉଁ ଲୋକମାନେ ଓଡ଼ିଆ କହୁଥିଲେ ଓଡ଼ିଆ ଭାଷାକୁ ଲେଖୁଥିଲେ ଆଜିର ଦିନରେ ସେ ଓଡ଼ିଆ ଭାଷା ଆଉ ସେ ଲେଖା ପଢ଼ା ନାହିଁ କିନ୍ତୁ ଆଜିର ଯୁବପିଢ଼ି ସାଧାରଣତଃ ଆଧୁନିକ କରଣରେ ସେମାନେ ପାଠପଢ଼ା କରୁଛନ୍ତି ଯେଉଁଥିକି ହିନ୍ଦୀ ଇଂଲିଶ୍ ଏଇ ଜିନିଷ ଗୁଡ଼ାକ ସେମାନେ ବେଶୀ ବ୍ୟବହାର କରୁଛନ୍ତି ଯାହାଦ୍ଵାରା ଆଉ ଓଡ଼ିଆର ଯେଉଁ କୁହନ୍ତିନି ମାନେ ବର୍ଣ୍ଣନା ଓଡ଼ିଆକୁ ଆଉ ଠିକ୍ସେ ସେମାନେ ବର୍ଣ୍ଣନା କରି ପାରୁନାହାନ୍ତି ଓଡ଼ିଆ କହିଲା କ୍ଷଣି ତାଙ୍କର ସାଙ୍ଗେ ସାଙ୍ଗେ ପଳେଇ ଆସୁଛି ଇଂଲିଶ୍ ୱାର୍ଡ଼ ହିନ୍ଦୀ ୱାର୍ଡ଼ ସବୁ ପଳେଇ ଆସୁଛି କିନ୍ତୁ ଯେତେ ଆଗରୁ ପ୍ରତିଟି ଲୋକ ଓଡ଼ିଆଟାକୁ ପୁରା ଓଡ଼ିଆର ପ୍ରାଞ୍ଜଳ ଓଡ଼ିଆ କହୁଥିଲେ କି ଲେଖୁଥିଲେ ଆଉ ପ୍ରତି କି ମାନେ ବର୍ଣ୍ଣନା କଲାବେଳେ ଠିକ୍ ସେ ତ କହୁଥିଲେ ତା' ସହିତ ଲେଖିଲା ବେଳେ ଯଦି ହରି ହରିଟା ଯଦି ହ ହବା କଥା ରରେ ଦୃଘେଇ କାର କିନ୍ତୁ ଏବେ ଲେଖି ଦେଉଛନ୍ତି ହ ର ରେ ହର୍ଶେଇ କାର ଏଇ ଜିନିଷ ଗୁଡ଼ାକ ଆଉ ମାନେ ଏବେ ଆଉ ନାହିଁ ଏବେ ସବୁ କିଏ କେଉଁଠି କ'ଣ ଲେଖୁଛି ତା'ର ଭେଦଭାବ ମାନେ କ'ଣ ତା'ର ବର୍ଣ୍ଣନାଟା ଆଉ ସାମଞ୍ଜସ୍ୟ କିଛି ରହୁନାହିଁ